ହ୍ୟାଲୋ ଆପଣ ସ୍ଵାଗତ ହୋଟେଲ୍ରୁ କହୁଥିଲେ ମୁଁ ଏମ୍ ଭି ଥାର୍ଟି ସିକ୍ସରୁୁ କହୁଥିଲି ଆପଣ ଯେଉଁ ଡେଲିଭରି ପଠେଇଥିଲେ ସେ ସେ ଡେଲିଭରି ଅନ୍ୟ ଜାଗାରେ ପଳେଇଲା ହଉ ମୁଁ ଏବେ ଏମ୍ ଭି ଥାର୍ଟି ଏଇଟ୍ରେ ରହୁଛିି ମୁଁ ବିରିୟାନି ଅର୍ଡ଼ର୍ କରୁଥିଲି ଆଗରେ ମତେ ଏମ୍ ଭି ଥାର୍ଟି ସିକ୍ସରେ ଡେଲିଭରି କରୁଥିଲେ ମୁଁ ଏବେ ଥାର୍ଟି ଏଇଟ୍ରେ ରହୁଛି ମତେ ଏବେ ଡେଲିଭରି ଥାର୍ଟି ଏଇଟ୍ରେ ଦେବାକୁ ପଡ଼ିବ

ଏଇ ଡେଲିଭରି ଏବେ ଥାର୍ଟି ଏଇଟ୍ରେ ପହଞ୍ଚେଇ ଦେବାକୁ ପଡ଼ିବ ଏଇ ବିରିୟାନି ଏଇ ବିରିୟାନି ବିରିୟାନି ଆମେମାନେ ଗୋଟେ ଭୋଜିପାର୍ଟି୍ କରିବାକୁ ଚାହୁଁଛି ସେଥିପାଇଁ ଏଡ଼ା ଏମ୍ ଭି ଥାର୍ଟି ଥାର୍ଟି ଏଇଟ୍ରେ ଦେବାକୁ ପଡ଼ିବ ଏବେ ମୁଁ ଥାର୍ଟି ଏଇଟ୍ରେ ରହୁଛି ମୋତେ ଡେଲିଭରି ଥାର୍ଟି ଏଇଟ୍ରେ କରିବାକୁ ପଡ଼ିବ